ହେଲୁ ମୁଁ ନିଜନ ସାହୁ କହୁଛି ମୁଁ ଏଥିରେ କହିବାକୁ ଚାହୁଁଛି କି ଯେପରି ଆମେ ମୁଁ ଗୋଟେ ଗେମ୍ ଖେଳିବା ପାଇଁ କେମିତି ଇଛୁକ ହୋଇପାରେ ସେ ଏଥିରେ କିଛି ମୁଁ ଅନୁଭୂତି ଦେବା ପାଇଁ ଚାହୁଁଛି ଯେପରି କ୍ରିକେଟ ଓ ଫୁଟବଲ୍ ଖେଳିବାର ମୋର ଯେତେବେଳେ ଇଚ୍ଛୁକ ନଥାଏ କେମିତି ମୁଁ ଇଚ୍ଛୁକ ହୋଇ ଖେଳିଥାଏ ସେଥିପାଇଁ କହିବାକୁ ଚାହୁଁଛି ପ୍ରଥମେ ମୁଁ କ୍ରିକେଟ ମୋର ଲ ଏକ ଫେଭରେଟ ଫେଭରେଟ ଖେଳ ଫୁଟବଲ ବି ମଧ୍ୟ ଖେଳେ ଓ ବହୁତ ଭଲ ଲାଗେ ଏ ଖେଳ ଖେଳିବା ପାଇଁ ଯେପରି ଗେମ୍ ଏଇଟା ଗୁଟେ ଆମର ଭାରତର ଆନ୍ତର୍ଜାତିକ ଖେଳ ସେଥିପାଇଁ କ୍ରିକେଟକୁ ଆମେ ବହୁତ ପସନ୍ଦ କରିଥାଉଁ କ୍ରିକେଟେ ଅନେକ ରହିତା କିଛି ଭଲ ନିଜେ ଭଲ ରହିବା ପାଇଁ ବି ମଧ୍ୟ ମୁଁ ଖେଳେ ନିଜ ଫିଟନେସ୍କୁ ଭଲ ରଖିବାକୁ ମଧ୍ୟ ଖେଳିଥାଏ କ୍ରିକେଟ ଫୁଟବଲ ଦୁଇଟା ନିଜେ ଖେଳି ମୁଁ ଖେଲିବାର କାରଣ ହେଉଛି ମୁଁ ନିଜ ଦେହକୁ ମୁଁ ଫିଟ୍ ଫିଟ୍ରେ ରଖିବା ପାଇଁ ଖେଳେ କାହିଁକିନା ଏଥିରେ ରନିଙ୍ଗ ମଧ୍ୟ ରନିଂ ଦେହର ଏକ୍ସର୍ସାଇଜ ଠିକ୍ ଭାବରେ ରହେ ଠିକ୍ ଆମେ କୌଣସି ରୋଗରେ ପୀଡ଼ିତ ନ ହେବା ପାଇଁ ମୁଁ ଭାବେ ଓ ଖେଳି ଯାଏ କ୍ରିକେଟ ଏଥିପାଇଁ କ୍ରିକେଟ ଓ ଫୁଟବଲ ଦୁହେ ଯେଉଁଦିନ ଯ ଯେଉଁଠା ଖେଳେ ବି ଭଲସେ ଖେଳେ ଦେହର ଠିକ୍ ଫିଟନେସ୍ ରଖିବା ପାଇଁ ଏଥିରେ ମୁଁ ହେଥିପାଇଁ ମୁଁ ଇଚ୍ଛୁକ ହୋଇ କ୍ରିକେଟ ଓ ଫୁଟବଲ ଖେଳିବା ପାଇଁ ଯାଏ ସେଥିପାଇଁ ମୁଁ ଅନେକ ଅନେକ ଭଲ ଭାବରେ କ୍ରିକେଟ ଓ ଫୁଟବଲ ଦୁହେଁ ଏତିକି ମୁଁ କହି ଏଇ ମୋ ଫୁଟବଲ ଆଉ କ୍ରିକେଟ ବିଷୟରେ ମୁଁ ଇଚ୍ଛୁକ ହେବାର ବକ୍ତବ୍ୟ ପ୍ରଦାନ